ଆମର ପିଲାଦିନର ବହୁତ କିଛି ସ୍ମୃତି ଅଛି ଭାଇ ଭଉଣୀ ଆମେ ବହୁତ କିଛି ଖେଳୁ ସ୍କୁଲ ଗଲାବେଳେ ଆସିକି ମାଛ ଧରିବୁ କେଉଁଠି ସେଗୁଡ଼ାକ ସବୁ ଆସିକି ଦୁଇଜଣ ଯାକ ଭାଇ ଭଉଣୀ ମିଶିମାଶି ଖେଳିବୁ ତାପରେ ରଜ ଆସିଲା ମାନେ ଆମେ ବହୁତ ଖୁସି ହୋଇକି ନୂଆ ଡ୍ରେସ୍ ପିନ୍ଧିବୁ ପାନ ଖାଇବୁ କାହା ପିଠା ଖାଇବୁ ବୁଲାବୁଲି ସିଏଥିରେ ବହୁତ କିଛି ତାପରେ କୁମାରପୂର୍ଣ୍ଣିମା ଆସିବ କୁମାରପୂର୍ଣ୍ଣିମାରେ ନୂଆ ଡ୍ରେସ୍ ପିନ୍ଧିକି ଚଉଁରା ମୂଳକୁ ଯିବୁ ଝିଅମାନେ ସବୁ ସାଙ୍ଗମାନେ ସବୁ ମିଳିମିଶିକି ସେଥିରେ ପୂଜାପୂଜି କରିକି ତାକୁ ଇଏ କରିବୁ ତା ପରେ ପରେ ଆମର କାଳୀପୂଜା ହେଲା କାଳୀ ଦେଖିଆକୁ ଯିବୁ ଭଉଣୀମାନେ ଭାଇମାନେ ମିଶିକି ସେଠିକି ଯିବୁ କୋ ଡଙ୍ଗା ଭସେଇଆକୁ ହେଲା କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସେଇଆକୁ ହେଲା ଡଙ୍ଗା ଭସେଇବାକୁ ଗଲାବେଳେ ସେତେବେଳେ ଆଜି ଗୋଟେ ପାଣି ହେଲା ଯଦି ଆମେ ଆଣିକି ଡଙ୍ଗା ଆଣିକି କରିକି ସେଥିରେ ଭସେଇକି ସିଏ ଗୋଟେ ଏଇଭଳିଆ ବହୁତ କିଛି ଆମର ପିଲାଦିନର ସ୍ମୃତି ଅଛି